ହଁ ମୁଁ ଦୌଡ଼ି ମୁଁ ଦୌଡ଼ିଛି ଏବଂ ଦୌଡ଼ି କ୍ଲବ୍ରେ ବି ଜଏନ୍ ହୋଇଛି ସାଧାରଣତଃ ଏ କ୍ଲବ୍ରେ ଜଏନ୍ କରି ମୋର ଅନୁଭୂତି ବହୁତ ଥିଲା ତ ମୁଁ ଏକ୍ଚୁଆଲି ଜିତିପାରିଲିନି ମୁଁ ହେରେ ହାରି ଯାଇଥିଲି କିନ୍ତୁ ତା'ର ଅନୁଭୁତି ତା'ର ଶିଖିବା ତା'ର ଦୌଡ଼ିବା ଗୋଟେ ପ୍ରୋତ୍ସାହ ଲୋକମାନ ଲୋକମାନଙ୍କୁ ପ୍ରୋତ୍ସାହ କରିବା ରାସ୍ତା ରାସ୍ତାରେ ସବୁ ଜାଗାରେ ରହିବା ସବୁ ସହମାନେ ଚିୟରିଙ୍ଗ କରିବା ଚିୟର୍ କରିବା ତ ସେଗୁଡ଼ାକ ମୋତେ ବହୁତଗୁଡ଼ାଏ ଭଲ ଲାଗିଥିଲା ଓ ସେ ସେ ଜାଗାରେ ମୁଁ ରହିକରି ବହୁତ ମୋତେ ଭଲ ଲାଗିଛି ମୁଁ ନିଜେ ନୂଆକେ ଶିଖିପାରିଛି ନୂଆକେ ଜାଣିପାରିଛି ସେଟା ଭାଇ ମୁଁ ନିଜେ ବହୁତ ଖୁସି